ଆମର ଗଞ୍ଜାମ ଜିଲ୍ଲାରେ ପ୍ରାୟତଃ ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବହୁତୁ ସୁବିଧା ଉପଲବ୍ଧ ହେଇଛିି ଡ଼ାକ୍ତରଖାନାରେ ଆଗ ଭଳି ବହୁତ ପାର୍ଥକ୍ୟ ବହୁତ କିଛି ଓ ଅଲଗା ହୋଇଛି ଆଗ ସ୍ୱାସ୍ଥ୍ୟ ସେବା ଏତେଟା ଭଲ ସୁବିଧା ନଥିଲା ଆଗଲି ସଫା ସୁତୁରା ନଥିଲା ଏବଂ ପ୍ରାୟ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ବି ନଥିଲା ଆଜି ଯଦି ଜଣଙ୍କର ଦେହ ଖରାପ ହେଲା ତାକୁ ବଡ଼ ମାନେ କିଛି ଟାଉନ୍ ଦୂର ଦୂରାନ୍ତ ଗୋଟେକି ଗାଁରୁ ଆଠ ଦଶ କିଲୋମିଟର ପଚାଶ କିଲୋମିଟର ଅଶୀ କିଲୋମିଟର ଏମିତି ଯିବାକୁ ପଡ଼ୁଥିଲା କିନ୍ତୁ ସରକାର ଏବେ ପ୍ରତ୍ୟେକ ପଞ୍ଚାୟତରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପିଏଚ୍ଏ ଏସବୁ ଛୋଟ ଛୋଟ ଡ଼ାକ୍ତରଖାନା ସୁବିଧା କଲେଣି ସରକାରଙ୍କୁ ଧନ୍ୟବାଦ ଏବଂ ଫାର୍ମାସିଷ୍ଟ୍ଙ୍କ ପ୍ରତ୍ୟେକ ଗାଁରେ ଗାଁ ଗାଁକୁ ମଧ୍ୟ ସରକାରଙ୍କ ଥ୍ରୁରୁ ଡ଼ାକ୍ତର ଡ଼ାକ୍ତର ଆସନ୍ତି କ୍ଲିନିକ୍ ଅଛି କ୍ଲିନିିକ୍ ସୁବିଧା ବି ଅଛନ୍ତି ଲୋକ ବି ଭଲ ସୁବିଧା ପାଇପାରୁଛନ୍ତି ମୋର କହିବା ହିସାବରେ ସରକାର ଯଦି ଆଉ ଟିକେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖିବେ ଆହୁରି ଭଲ ହେବ କାରଣ ଯେଉଁ ଡ଼ାକ୍ତରଖାନା ଛୋଟ ଛୋଟ ଗାଁ ଯାକାରେ ପଞ୍ଚାୟତରେ ବା ଗାଁକୁ ଆସନ୍ତି ସକାଳ ନଅଟା ହେଲେ ଆସନ୍ତି ଏଗାରଟା ବାରଟା ହେଲେ ଚାଲିଯାଆନ୍ତି ତ ଆଉ କିଛି ଅସୁବିଧା ହେଉଛି ସରକାରଙ୍କୁ ଅତି ନିବେଦନ କରାଯାଉଛି ସକାଳ ନଅଟାକୁ ଆସନ୍ତୁ ସନ୍ଧ୍ୟାବେଳକୁ ଯାଆନ୍ତୁ ଏବଂ ଆଉ ଜଣେ ଡ଼ାକ୍ତର ଆସୁ ସେ ରାତି ସାରା ରହୁ ତ ଗ୍ରାମାଞ୍ଚଳର ଲୋକମାନେ ଆହୁରି ବହୁତ ବହୁତ ସୁବିଧା ପାଇପାରିବେ